ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟସ୍ଥଳ ଯୋଉଁ ଖେଳ ପରିଚାଳନା ହେଇଥିଲା ସେଥିରେ ମୁଁ ଅଂଶ ଗ୍ରହଣ କରିଥିଲି ଏବଂ ଆମ ଗ୍ରାମରେ ସମସ୍ତେ ପିଲା ମିଶି ଗୋଟେ କ୍ରିକେଟ୍ ଟିମ୍ ବନେଇ ଥିଲୁ ଏବଂ ଅଂଶ ଗ୍ରହଣ କରିଥିଲୁ ଏବଂ ସେହି ଯୋଉଁ ରାଜ୍ୟସ୍ତରୀୟ ଖେଳ ହୋଉଥୁଲା ସେଥିରେ ଆମ ଆମର ପିଲାମାନେ ଦ୍ୱିତୀୟ ସ୍ଥାନ ଅଧିକାର କଲୁ ଏବଂ ଆ ଦ୍ଵାରା ଆମ ଜିଲ୍ଲାର

କଲେକ୍ଟର ଥିଲେ ସେ ଆସି ଆମକୁ ପୁରସ୍କାର ମଧ୍ୟ ଦେଲେ ଏବଂ ଏହାଦ୍ୱାରା ଆମର ଲାଭ ଏଇଆ ହେଲା କି ଆମ ପିଲାମାନଙ୍କ ଭିତରେ ଥିବା କରିଥିବା ଆମେ ଜାଣି ପାରିଲୁ ଏବଂ ଆମ ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଆଜିକାଲି ଯେଉଁ ପିଲାମାନେ ମୋବାଇଲ୍ ଏବଂ ଇଏରେ ଏଡ଼ିକ୍ଟେଡ଼ ହେଇ ଯୋଉଁ ଆଉଟ୍ଡୋର୍ ଖେଳକୁ ଭୁଲି ଯାଇଛନ୍ତି ତା ମଧ୍ୟ ପରିପ୍ରକାଶ ହେଲା